ହଁ ହ୍ୟାଲୋ ହଁ କ'ଣ ହଁ ସବୁ କାଠ ଅଛି ଅଚ୍ଛା ହଁ କାଠ ଅଛି ସବୁ ଅଛି ଆପଣ ଆସିଲେ ଆସିଲେ ହଁ ଟିକେ ତ ରେଟ୍ ଅଛି ଏବେ କାଠ ଗୁଡ଼ାକର ବହୁତ ରେଟ୍ ହେଇଗଲାଣି

ଆଚ୍ଛା କ୍ଵାଲିଟି ବାଲା କାଠ ନେବେ ନା ଏମିତି ଅଡ଼ିନାରୀ

ହଁ ଆଚ୍ଛା ଆଚ୍ଛା ହଁ ପ୍ଲାଏ ଭଲ ପ୍ଲାଏ ଗୁଡ଼ାକ ଅଛି ପ୍ଲାଏ ଆଚ୍ଛା ଆଚ୍ଛା ହଁ ପ୍ଲାଏ ଭଲ ପ୍ଲାଏ ଗୁଡ଼ାକ ଅଛି ପ୍ଲାଏ ଆସିକି ଆପଣ ଆପଣ ଆସିକି ଦେଖିଦେବେ ମୁଁ ସାମ୍ପୁଲଟା ପଠେଇଦେବି ସାମ୍ପୁଲଟା ଦେଖିଦେବେ ଭଲ କରିକି ଆଉ ଯେମିତି ହେଲେ ଟିକେ ରେଟ୍ଟା ତ ପଡ଼ିବ ସେ ଆପଣ କେତେ ଏରିଆ ହଁ ଠିକ୍ ଅଛି କାଠରେ ତ ଭଲ ଜିନିଷ ମିଳିବ ଏଠି ବୁଝିଲେ ନା ଭଲ ଜିନିଷ ମିଳିବେ କାମ ବି ଆପଣଙ୍କ ଯେଉଁଠି ବି ନେବେ ସେକେଣ୍ଡ ଚାନ୍ସରେ ସେ ଡବଲ ଅର୍ଡ଼ର ଯଦି ଆପଣଙ୍କୁ ଏସବୁ ଜିନିଷ ହଁ

ହଁ ଭଲ ଭଲ ଭଲ ଶୁଣନ୍ତୁ ରେଟ୍ଫେଟ୍ ଠିକ୍ ଆପଣଙ୍କ ସାଙ୍ଗରେ ପଇସାପତ୍ର ବସିକି ଲେନ୍ଦେନ୍ ହେଲା ସବୁବେଳେ ଯେଉଁ କାମ କରିବେ ଆପଣଙ୍କୁ ସବୁ ଜିନିଷ ମିଳିଯିବ କାଠଫାଟ ଯାହା ଯେତେବେଳେ ବି ଅଛି ଯେ ଆମେ ଫୋନ୍ କଲେ ଆମେ ଜିନିଷ ପଠେଇଦେବୁ ପଇସା ପତ୍ର ମେନ୍ ହେଲା ଆମେ ୱାର୍କର ରଖିଛୁ ୱାର୍କରକୁ ଦେବାକୁ ପଡ଼ୁଛି ନା ଆଉ ହଁ ଆଉ ସେମାନଙ୍କ କାମ ହବ କେମିତି ହଁ ସେ ତାଙ୍କୁ ଆଗକୁ ଆଗକୁ ତାଙ୍କୁ ଦେଖିବାକୁ ପଡ଼ୁଛି ସେଇଟା ଆପଣ ଯେଉଁଠି ବି ନେବେ ଟିକେ ଆଡ଼ଭାନ୍ସ ନେଇକି କାମ କରନ୍ତୁ ଆମକୁ ବି ଟିକେ ଆଡ଼ଭାନ୍ସ ହଁ ଆମେ ବି ଟିକେ ଆଡ଼ଭାନ୍ସ ପାଇଗଲେ ଆମକୁ ବି ଯେଉଁଟା ହଁ

ହଁ ନାଇଁ ନାଇଁ ସେଇଟା ତ ଭଲ ଆପଣ ପଇସା ଦେଇକି ନେଇଗଲା ତ ଆରାମସେ ଟିକେ କମ୍ ରେଟ୍ରେ ବି ପାଇଯିବେ କ୍ୟାସ୍ଟା କ୍ୟାସ୍ ମିଳିଗଲା ଲୋକ କ'ଣ କରୁନ୍ତି ଲୋକ ଉଠେଇ ଦେଉଛନ୍ତି ମାଲ ଜିନିଷ ଉଠେଇ ଦିଅନ୍ତି ତାପରେ ଆମେ ଦଶଥର ତାଙ୍କୁ ଫୋନ୍ କରିବାକୁ ପଡୁଛି ହଇରାଣ ହେବାକୁ ପଡୁଛି ହଁ ସେ ହଁ ଆପଣ ଏସ୍ ଏମ୍ ଏସ୍ କରିକି ମୋତେ ପଠେଇଦେବେ ଇଏ ଜିନିଷ ଏତିକି ସେ ଜିନିଷ ସେତିକି ଦରକାର କରିବା ସେଇ ହିସାବରେ ମୁଁ ପଇସାପତ୍ର ତା' ରେଟ୍ ଗୁଡ଼ାକ ଆପଣଙ୍କୁ ପଠେଇଦେଲେ ଆପଣ ପଠେଇବେ ମାଲ ପଠେଇଦେବେ ପଇସା ପଠେଇଦେବେ ଆଉ କ'ଣ ଟ୍ରାନ୍ସପୋର୍ଟିଂ ତ ତ ଅବଶ୍ୟ ଆମେ ଏଇଠୁ ଆପଣଙ୍କ ଏଇଠୁ କାଟିକି ଦେଇଦେବୁ କାଇଁକିଁ ବକାର ଫେର ଆପଣ ସେଠି ଦେଇଥିବେ ବୁଝିଲକିନା କାଇଁନା ଆପଣ ଗାଡ଼ିର ଭଡ଼ା ଟିକେ ନିଜେ କଲେ ଆପଣଙ୍କୁ ବେଶୀ ପଇସା ଖର୍ଚ୍ଚ ହବ ଆମେ ଟିକେ କରିଦେଲେ ଆମର ଡେଲି କାମ ନା ସେମାନେ କାମ ନେବେ କାଇଁ ବେକାର ଅଧିକ ପଇସା ଆପଣ ଦେବେ ତାଙ୍କୁ ସେଇ ଜିନିଷକୁ ଇଏ ଦେଖିକି ଆମେ ଆପଣଙ୍କୁ ଯେତେ ଯାହା ଲାଗିବ ମୁଁ କହିଦେବେ ମୋତେ କାଠ ଇଏ ହିସାବରେ କାଠ ହଉ ପ୍ଲାଏ ହଉ ଯାହା ବି ହଉ ମୁଁ ତ ହଁ ମୋତେ କହିଦେବ ମୁଁ ନିଶ୍ଚୟ ସବୁ ଜିନିଷ ଓ କେ କରି ଆପଣଙ୍କୁ ପଠେଇଦେବି ପଠେଇ ଦେଲେ ଆପଣ ବି କ୍ୟାସ୍ ଦେଇଦେବେ ନହେଲେ ହଁ ଆମେ ସେଇଟା ଲୋକ ନେଇ ଯାଉଛନ୍ତି ସେହିଭଳିଆ ନା ଲୋକ ନେଇକି ବିଲ୍ଟା ପାସ୍ ହେଇନି ଏ ହେଇନି ସେ ହେଇନି ବୋଲିକି ଏତେ ଦିନ ୱାର୍କର ମାନିବେ କି ଏସବୁ ୱାର୍କର ମାନିବେନି ନା ଭାଇ ଆମେ କାମ କରୁଛୁ ଆମକୁ ପଇସା ଦିଅ ତାଙ୍କୁ କ କାରଣ ସେଇଟା ସେଇ ଜିନିଷ ହିସାବରେ ହଁ ହଁ ହଁ ହଁ